ମୁଁ ଅଙ୍କୁର୍ କମ୍ପାନିର ଚେୟାର୍ ଗୁଟେ କିଣିଥିଲି ଦୁଇ ମାସ୍ ଗଲା ପରେ ମୁଁ ବସିଦେଲି ସେଟା ଭାଙ୍ଗିଗଲା ସେଥିର୍ଲାଗି ମୁଇଁ ସେ କମ୍ପାନିରୁ ଆରୁ ଚେୟାର୍ ନେଇଁ କିଣେ ବୋଲିକି ଭାବୁଚେଁ ମୁଇଁ ଗୁଟେ ଏବେ ନିଲ୍କମଲ୍ର ଚେୟାର୍ କିଣ୍ବାର୍ ଲାଗି ଯାଉଛେ ସେ କମ୍ପାନିର କେନ୍ତା ଲାଷ୍ଟିଙ୍ଗ୍ କର୍ବା କାଣା ହେବା ସେ କଥା ତ ମୁଇଁ କିଛି ନେଇଁ ଜାଣି ତଥାପି ମୁଁ କିଣ୍ବି ବୋଲୁଛେ ନିଲ୍କମଲ୍ର ଡାଇନିଙ୍ଗ୍ ସେଟ୍ଟେ କିଣ୍ବି ବୋଲୁଛେଁ ଆରୁ ଇଟା ଗୁଟେ ସ୍ଟୁଲ୍ଟେ କିଣ୍ବି ବୋଲୁଛେ